ଆମ ହେଉଛି ଗ୍ୟାସ୍ ଗ୍ୟାସ୍ ଆମ ଭାରତରେ ଭାରତ ସରକାର ସମସ୍ତଙ୍କୁ ଦେଉଛି ମାହାଳିଆ ଯୋଗାଇ ଦି ଦେଉଛି ଯାହାକି ଆମେ ଗ୍ୟାସରେ ରାନ୍ଧିବା ଦ୍ୱାରା ଗଛ ଜଙ୍ଗଲରେ ବଢ଼ୁଛି ଗଛ କାଟିବାକୁ ଲୋକମାନ ଯାଉନାହାନ୍ତି ଯାହାଫଳରେ ଆମ ଜଙ୍ଗଲ ପରିବେଶ ବି ସଫା ରହୁଛି ବନ୍ୟଜନ୍ତୁ ପ୍ରାଣୀମାନେ ବି ରହୁଛନ୍ତି ଜଙ୍ଗଲରେ ସୁରକ୍ଷିତ ସୁରକ୍ଷିତ ଆମେ ଗ୍ୟାସରେ ଭାତ ରାନ୍ଧିବା ଦ୍ୱାରା ବହୁତ ଭଲ ହୋଇଥାଏ ଆମେ ପରିବେଶ ପ୍ରଦୂଷିତ ହୁଏ ନାହିଁ ଆମେ ଚୁଲିରେ ଭାତ ରାନ୍ଧିବା ଦ୍ୱାରା କାଠ ଲଗେଇଥାଉ କାଠ ଲଗେଇବା ଦ୍ୱାରା ଧୂଆଁ ବାହାରିଥାଏ ଯାହାକୁ ପରିବେଶକୁ ଦୂଷିତ କରିଥାଏ ଘର ମଧ୍ୟ ଦୂଷିତ ହୋଇଥାଏ ତାହା ସେଥିପାଇଁ ଭାରତ ସରକାର ସମସ୍ତଙ୍କୁ ଗ୍ୟାସ ଯୋଗାଇ ଦେଉଛି ମାହାଳିଆରେ ଯେଉଁମାନେ କି ଗ୍ୟାସରେ ଭାତ ରାନ୍ଧିବା ପାଇଁ ଆମେ ଗ୍ୟାସ୍ରେ ଭାତ ରାନ୍ଧିବା ଦ୍ୱାରା ଗଛକୁ କାଟି ଯାଉ ନାହିଁ ଗଛ ଆଗ କାଟି ଗ୍ୟାସ୍ ପାଇନଥିଲେ ଆମେ ଗଛ କାଟୁ ଗଛ କାଟିଲେ ପରିବେଶ ନଷ୍ଟ ହୋଇଥାଏ ଯାହାକି ଆମେ ଜଙ୍ଗଲରେ ବନ୍ୟ ଜନ୍ତୁକୁ ଦେଖିବାକୁ ପାଉ ନାହିଁ ସବୁ ହୋଇଥାଏ ଆମେ ଗଛ ଥିଲେ ଆମକୁ ଠିକ ସମୟରେ ବର୍ଷା ହେବ